ଆମର ଅନେକ ପର୍ବପର୍ବାଣି ରହିଛି ଯାହାକୁ ଆମେ ବହୁ ଧୂମଧାମରେ ପାଳନ କରିଥାଉ ଯେମିତିକି ଦୋଳ ପୂର୍ଣ୍ଣିମା ବୋଇତ ବନ୍ଦାଣ ରଥଯାତ୍ରା ଏବ ଏହି ପର୍ବମାନଙ୍କରେ ଆମେ ଆମ ସାଙ୍ଗସାଥି ଓ ପରିବାରର ବହୁତ ମଜା ମଜାମସ୍ତି କରିଥାଉ ଏହି ଦୋଳ ପୂର୍ଣ୍ଣିମାରେ ଆମ ଅଞ୍ଚଳରେ ମେଳଣ ହୋଇଥାଏ ଆମ ଆଖପାଖ ଅଞ୍ଚଳରେ ମଧ୍ୟ ଦୋଳ ଆସି ଏକାଠି ହୁଅନ୍ତି ଯାତ୍ରା ମଧ୍ୟ ହୋଇଥାଏ ଯାହାକୁ ଦେଖିବା ପାଇଁ ଦ୍ୱାର ଦୂରଦୂରାନ୍ତରୁ ଲୋକମାନେ ମଧ୍ୟ ଆସିଥାନ୍ତି ବୋଇତ ବନ୍ଦାଣ ଭଦ୍ରକ ଭାଦ୍ରବ ମାସରେ ପଡ଼ିଥାଏ ଏହିଦିନ ସମସ୍ତେ ଡଙ୍ଗା ବା ବୋଇତ ବନ୍ଦା ବନ୍ଦାପନା କରି ଭସାଇଥାନ୍ତି ରଥଯାତ୍ରା ରଥଯାତ୍ରା ମଧ୍ୟ ଆମ ଅଞ୍ଚଳରେ ପାଳନ ହୋଇଥାଏ ରଥଯାତ୍ରାରେ ପ୍ରଭୁ ଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରା ନିଜ ମନ୍ଦିରରୁ ଆସି ତାଙ୍କ ମାଉସୀ ଘରକୁ ଯାଇ ଯାଇଥାନ୍ତି ଏହିଭଳି ଡୋରୀ ବା ଏହିପରି ଅନେକ ଧାର୍ମିକ ପରମ୍ପରା ପାଳନ କରି ଆସୁଛୁ ଆମର ଏହି ପରମ୍ପରାକୁ ଆଉ ଟିକେ ଖୁସି ବା ଉତ୍ସାହିତ କରିବା ପାଇଁ ଆମ କଳାହାଣ୍ଡି ଜିଲ୍ଲାର ସମସ୍ତ ଭାଇ ଭଉଣୀ ମିଶି ନିଜ ଭିତରେ ବିଭିନ୍ନ ପ୍ରତିଯୋଗିତା କରିଥାଉ ଯାହାଦ୍ୱାରା ପ୍ରଥମ ଦ୍ଵିତୀୟ ବଛା ହୋଇ ପୁରସ୍କାର ମଧ୍ୟ ଦିଆଯାଏ ଏହାଦ୍ୱାରା ଆମକୁ ଆହୁରି ଖୁସି ଲାଗେ ଏହିପରି ଭାବେ ଆମେ ଉତ୍ସାହ ମନାଇଥାଉ